ଆମର ଯେତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଅଛି ସେଥି ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଆମେ ଆମେ ମାନେ ବହୁତ ସରକାର ସରକାରୀ କେଉଁଠି ଅଛି ଯେଉଁଥିରେ ସବେ ବହୁତ ଗରିବ ଲୋକମାନେ ନିଜର ଯେଉଁମାନେ ବହୁତ ଗରିବ ଲୋକମାନେ ବହୁତ ଭିକାରୀ ଲୋକମାନେ ଯେଉଁ ଲୋକଙ୍କ ପାଖରେ ନିଜର ଖାଇବାର ପଇସା ନାହିଁ ସେମାନେ କ'ଣ କରିବେ ସେଥିପାଇଁ ସ୍ୱାସ୍ଥ୍ୟ ସେବା ସରକାର ଗୋଟେ ଖୋଲିଚ କେଉଁ ମାନେ ଡକ୍ଟର ମାନବିକ ମାନେ ଅଛନ୍ତି ଡାକ୍ତରମାନେେ ଯେଉଁମାନେ ସରକାର ନାହିଁ ସେମାନେ ନିଜ ନିଜ ଖୋଲିଛନ୍ତି ତ ଲୋକମାନେ କ'ଣ ଲୋକମାନେ କ'ଣ କହନ୍ତି କି ଗଭର୍ନମେଣ୍ଟ ହସ୍ପିଟାଲ ଯେହେତୁ ସେମାନେ ବିନା ଟଙ୍କାରେ ବିନା ଟଙ୍କାରେ ଇଲାଜ କରନ୍ତି ଲୋକମାନେ କହନ୍ତି ଏଇଟା ଖରାପ ଏଇଟା ଖରାପ ବାକି ଲୋକମାନେ ବିନା ପଇସା ସରକାର କ ପାଇଁ ତାକୁ ଖରାପ ବିନା ପଇସାରେ ଖରାପ ଖରାପ ଚେକ୍ ଅପ୍ କର ବୋଲି ନାହିଁ ଖରାପ ବିନା ପଇସାରେ ଭଲ୍ ଚେକ୍ ଅପ୍ କରା ହେବା କିନ୍ତୁ ସରକାର ସେଟା ଖୋଲିଛି ଲୋକମାନେ କରି ବଟ୍ ଲୋକମାନେ ଲୋକମାନେ ବୁଝୁନାହାନ୍ତି ଆପଣ କ'ଣ ପାରିବେ ଯେଉଁ ଲୋକ ବୁଝିପାରନ୍ତି ଆପଣ କ'ଣ କିଛି କରିପାରିବେ ନାହିଁ ତ ତା' କ'ଣ ହେବ କହନ୍ତୁ ଆପଣ କିଛି କରିପାରିବ ନାହିଁ ନା ଆମେ ନା ତ ଆଉ କେମତି ଯେଉଁମାନେ ଧନୀ ଯା ଯାହା ପାଖରେ ବହୁତ ପଇସା ଅଛି ସେମାନେ କ'ଣ କରୁଛନ୍ତି ସେମାନେ ଏକ୍ସଟ୍ରା ଡକ୍ଟରମାନେ ଯେମାନେ ଖୋଜିବା ସବୁ ନମ୍ବର କରୁଛନ୍ତି ସେମାନଙ୍କ ଯଉଛନ୍ତି ପଇସା ଦେଇକି ଆସୁଛନ୍ତି ପଇସା ତ ଦେବେ ଦେବେ ପ୍ଲସ୍ ଔଷଧ ଯେଉଁମାନେ କିଣିବେ ସେଥିରେ ବି ପଇସା ଦେବେ ତ ବହୁତ ହଜାର ହଜାର ଟଙ୍କାର ଖର୍ଚା ହେଉଛନ୍ତି ମୁଁ କହିନି ଯଦି କି ଗରିବ ଲୋକ ତାହା ପାଇଁ ଦିନେକ ଖାଇବା ଦିନେ ଗୋଟେ ବେରା ଖାଇବା ଲାଗି ପଇସା ନାହିଁ ଟଙ୍କା ନାହିଁ ତ ସେ ଏତେ ବଡ଼ ହଜାର ହଜାର ଟଙ୍କା କେମିତି ଦବ ତ ସେଥିପାଇଁ ଗଭର୍ନମେଣ୍ଟ ସେଥିପାଇଁ ଆମର ସରକାର ବୃଦ୍ଧି କଟା ଏହି ଏହି ନିର୍ଣ୍ଣୟଟା ନେଇଛି